ରୋଷେଇ କରିବାରେ ସମୟରେ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟିଥାଏ ଯେମିତି କି ନିଆଁ ଲାଗିଯିବା ତେଲ ପଡ଼ି ଫୋଟକା ହୋଇଯିବା ଗରମ ପାଣି ପଡ଼ି ଫୋଟକା ହୋଇଯିବା ଏସବୁର ଦୁର୍ଘଟଣା ଘଟିଥାଏ ସେଥିପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ଧ୍ୟାନର ସହିତ ରୋଷେଇ କରିବାକୁ ପଡ଼ିଥାଏ ଅନ୍ୟମନସ୍କ ହେବାକୁ ପଡ଼ିନଥାଏ ନିଜେ କଟନ୍ ବସ୍ତ୍ର ବା ସୂତା ଲୁଗା ପିନ୍ଧିବାକୁ ପଡ଼ିଥାଏ ଯେଉଁଠି ରୋଷେଇ କରୁଥିବା ତାର କିଛି ଅଂଶକୁ ଛାଡ଼ିକି ଆମକୁ ଛିଡ଼ା ହେବାକୁ ପଡ଼ିଥାଏ ନିଜର କାନି ବ୍ୟବହାର କରିବାକୁ ପଡ଼ି ମାନେ ବ୍ୟବହାର କରନ୍ତି ନାହିଁ ଆମେ ଯେତେବେଳେ ଗରମ ଜିନିଷ ଅନ୍ୟ ସ୍ଥାନକୁ ଗ୍ୟାସ୍ ଉପରୁ କିମ୍ବା ଚୁଲି ଉପରୁ ଆଣିଥାଉ ଗୋଟିଏ କପଡ଼ା ମାଧ୍ୟମରେ କିମ୍ବା ଚିମୁଟା ମାଧ୍ୟମରେ ତାହାକୁ ଓହ୍ଲାଇ ଥାଉ ଏସବୁକୁ ଆମେ ଧ୍ୟାନର ସହିତ କରିବା ତାହେଲେ ଆମେ ଦୁର୍ଘଟଣାର ସମ୍ମୁଖୀନ ହେବା ନାହିଁ ଏସବୁ ଆମେ ରୋଷେଇ କରିବା କରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ